ହ୍ୟାଲୋ ଡ୍ରାଇଭର୍ ଭାଇ କେଉଁଠି ଅଛନ୍ତି ଆମର ମୁଁ ମୁନି କହୁଥିଲି ଆମର ବେଦନଟି ଯିବାର ଥିଲା ଯେ ଆଉ ଏଡ଼ଭାନ୍ସ ଦେଇଥିଲି ଶୀଘ୍ର ଆସିକି ପହଞ୍ଚିଲେ ଆମେ ବେଦନଟି ଯାଇଥାନ୍ତେ କେତେବେଳେ ଆସିବେ କେତେ ଲେଟ୍ ହେବ ହଉ ତେବେ ମୁଁ ରଖୁଛି ମୁଁ ରେଡ଼ି ହଉଛୁ ତେବେ ରଖୁଛୁ